ହ୍ୟାଲୋ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି ଆପଣଙ୍କୁ ମୁଁ ଆପଣ କାଲି ଯାହାକୁ ଏତେ ବାରଟା ଗୋଟେ ରାତିରେ ଏତେ ଲେଟରେ ଆଜ୍ଞା ଆଣିକି ଛାଡ଼ିଥିଲେ ମୁଁ ସେ କହୁଛି ବାରଟା ଗୋଟେ ରାତିରେ ଆପଣ ଏଗାରଟା ମୋତେ ଲିଫ୍ଟ ଦେଇ ମୋ ଘର ପାଖରେ ଛାଡ଼ି ଯାଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ